ଓଡ଼ିଆ ଭାଷାର ଇତିହାସ ଦେଖିବାକୁ ଗଲେ ଅନେକ ପୁରୁଣା କାହୁଁ କେବେ କାଳରୁ ଓଡ଼ିଆ ଭାଷା ପ୍ରଚଳିତ ହୋଇ ଆସିଛି ଏହା ବହୁତ ଦିନର ପୂର୍ବ ପୁରୁଷମାନେ ବି ଏଇ ଓଡ଼ିଶା ଭା ଓଡ଼ିଆ ଭାଷାକୁ ବିଭିନ୍ନ ପ୍ରକାର ପାଞ୍ଜି ଆମର ବିଭିନ୍ନ ପ୍ରକାର ଗ୍ରନ୍ଥ ଦ୍ୱାରା ଆ ଏହା ଓଡ଼ିଆ ଭାଷାରେ ଲିପିବଦ୍ଧ ହୋଇ ଆସିଛି ପୂର୍ବେ ଓଡ଼ିଆ ଭାଷାକୁ ଜୈନ ଏବଂ ବୌଦ୍ଧ ଗ୍ରନ୍ଥ ଦ୍ୱାରା ବି ପ୍ରଭାବିତ କରାଯାଇଛି ମାଦଳା ପାଞ୍ଜିରେ ବି ଓଡ଼ିଆ ଭାଷାକୁ ବି ଲିପିବଦ୍ଧ କରାହେଇଛି ଓଡ଼ିଆ ଭାଷାକୁ ଆମର ସାଧାରଣତଃ ଯେଉଁ ମହାଭାରତ ଯୁଦ୍ଧ ହୋଇଥିଲା ଓଡ଼ିଆରେ ମଧ୍ୟ ଏହାକୁ ଲିପିବଦ୍ଧ କରାହେଇଛି ଆଧୁନିକ ଯୁଗ ପୂର୍ବ ପୁରୁଷ ଓଡ଼ିଆ ଭାଷାର ପଞ୍ଚସଖା ଉପେନ୍ଦ୍ର ଭଞ୍ଜ ଆଧୁନିକ ଯୁଗରେ ଫକୀର ମୋହନ ସେନାପତି ମଧ୍ୟ ଓଡ଼ିଆ ଭାଷାକୁ ତାଙ୍କର ବିଭିନ୍ନ ଭାଷା ମାଧ୍ୟମରେ ଲିପିବଦ୍ଧ କରିଛନ୍ତି ଓଡ଼ିଆ ଭାଷାର ଇତିହାସ ଅନେକ ପୁରୁଣା ଏହା ଧୀରେ ଧୀରେ ବିକଶିତ ହୋଇ ଆଜି ଓଡ଼ିଆ ଭାଷାରେ ପରିଣତ ହେଲାଣି ଏହା ଆଗୁକୁ ମଧ୍ୟ ବିଭିନ୍ନ ପ୍ରକାର ସୁବିଧା ହୋଇ ଓଡ଼ିଆ ଭାଷା ଆଗେଇବ